ଭୁବନେଶ୍ୱରରେ ଶିକ୍ଷା ଏବଂ ଚାକିରୀ ପାଇଁ ବହୁତଗୁଡ଼ିଏ ସୁବିଧା ଅଛି କିନ୍ତୁ ଝିଅମାନେ ନିଜ ପରିବାରର ଅସୁବିଧା ପାଇଁ ଗାଁ ଗହଳିର ଖରାପ ବ୍ୟବସ୍ଥା ଲୋକମାନଙ୍କର ଖରାପ ଚିନ୍ତାଧାରା ପାଇଁ ଭୁବନେଶ୍ୱର ଯାଇପାରୁନାହିଁ ଭୁବନେଶ୍ୱରରେ ବହୁତ ଗୁଡ଼ିଏ ସୁବିଧା ଅଛି କଲେଜ ବିଦ୍ୟାଳୟ ସିଲେଇ ଶିଖିବା ଶିଳ୍ପରେ କାମ କରିବା ସୁଯୋଗ ଅଛି